ଆଜି ଆମ ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟାଗୁଡ଼ିକ ହେଲା ଆଜି କାଲି ଆମ ଭାରତରେ ଜଙ୍ଗଲ ଜମି ପର୍ବତ ପାହାଡ଼ ସମୁଦ୍ର ଚାଷ ଜମି ମାଟି ଆଦି ଅନ୍ୟାନ୍ୟ ସମ୍ମୁଖରେ ସବୁ ଚେଞ୍ଜ ହୋଇ ହୋଇଯାଉଛି କାରଣ ଜଙ୍ଗଲରେ ଖରାଦିନେ ଜଙ୍ଗଲରେ ନିଆଁ ଲାଗିଯାଉଛି ନିଆଁ ଲାଗି ଯିବା ହେତୁ ଜଙ୍ଗଲ ପୋଡ଼ିଯାଉଛି ପୋଡ଼ିଯିବା କହିଲେ ଗଛପତ୍ର ସବୁ ନଷ୍ଟ ହୋଇଯାଉଛି ଯାହା ଫଳରେ ଠିକ୍ ସମୟରେ ବର୍ଷା ହୋଇପାରୁନାହିଁ ଠିକ୍ ସମୟରେ ବର୍ଷା ନହେଲେ ଚାଷ ହୋଇପାରୁନାହିଁ ଖରା ଭୀଷଣ ହେଉଛି ପବନ ଟିକିଏ ଭଲରେ ବାଜିପାରୁନାହିଁ ଖରାଦିନେ ଏମିତି ଯେ ଆଜିକାଲି ସବୁ ପରିବର୍ତ୍ତନ ହୋଇଗଲାଣି ଖରାଦିନେ ବି ପୂରା ଏମିତି ଲଘୁଚାପ ବନ୍ୟା ବାତ୍ୟା ପୂରା ଜୋର୍ ଫୋର୍ ହେଉଛି ନଦୀ ନାଳ ବଢ଼ି ପରିକରି ଘରଦ୍ଵାର ସବୁ ଭାଙ୍ଗିଯାଉଛି ସବୁ ପ୍ରକାର ସମସ୍ୟା ଦେଉଛି ଜଙ୍ଗଲ ପୋଡ଼ିବା ହେତୁ ଇଆଡ଼େ ବର୍ଷା ଠିକ୍ ସମୟରେ ହେଉନାହିଁ ଚାଷ ନଷ୍ଟ ହୋଇଯାଉଛି ଯେଉଁ ଟାଇମ୍ରେ ବର୍ଷା ହେବା କଥା ସେହି ସମୟରେ ହେଉନାହିଁ ଯେଉଁ ଟାଇମ୍ରେ ବର୍ଷା ନହେବା କଥା ସେହି ସମୟରେ ହେଉଛି ଠିକ୍ ବିଲ ରୁଆ ଟାଇମ୍ରେ ବର୍ଷା ହେବା କଥା ସେ ଟାଇମ୍ରେ ବର୍ଷା ନହୋଇକି ଖରାଦିନେ ବାତ୍ୟା ପାଣି ହୋଇକରି ଘର ଦ୍ଵାର ଭାଙ୍ଗିକରି ହେଉନାହିଁ ଠିକ୍ ଟାଇମ୍ରେ ବର୍ଷା ନହେଲେ ଚାଷ ହୋଇପାରୁନାହିଁ ଠିକ୍ ଟାଇମ୍ରେ ଲୋକ କିଛି କରିପାରୁନାହାନ୍ତି ଏମତି ସବୁ ସମସ୍ୟାର ସମାଧାନ ହେଉଛି ଯାହା ଫଳରେ ଆମର ଠିକ୍ ସମୟରେ ବର୍ଷା ନହେଲେ ବିଲରେ ହଳ କରିହେଉନାହିଁ ହଳ ନକଲେ ଆମର ବିଲରେ ତଳି ନପକାଇବାର ଦ୍ଵାରା ଠିକ୍ ଟାଇମ୍ରେ ରୁଆ ହୋଇପାରୁନାହିଁ ସେଥିପାଇଁ ସମସ୍ୟାର ସମାଧାନ କିଛି ହୋଇପାରୁନାହିଁ ଆମର